ଆମ ଅଞ୍ଚଳର ଯେଉଁ ବୟସ୍କ ଲୋକମାନେ ଯାହାଙ୍କର ହୋଇଯାଇଥିବ ପଚାଶ ଷାଠିଏ ବର୍ଷ ସେମାନେ ତ ଆଉ ଶାରୀରିକ ଯେଉଁ ପାରିଶ୍ରମିକ ଖେଳ ଖେଳିପାରିବେ ନାହିଁ ସେମାନେ ବେଶ୍ ଗୋଟେ ଜାଗାରେ କିମ୍ବା ଘରେ ବସିକି ଯେଉଁ ଖେଳ ଅଛି ସେୟା ହିଁ ଖେଳିପାରିବେ ସେଟା ଆମର କ୍ୟାରମ୍ ହୋଇଗଲା ଆମର ଯେଉଁ ତାସ୍ ହୋଇଗଲା ସେଟା ତାଙ୍କର ମନୋରଞ୍ଜନ ହୁଏ ଆଉ ସେମାନେ ବେଶୀ କିଛି ନାହିଁ ଘର ଭିତରେ ରହିକି କିମ୍ବା ଯେଉଁ ଆମ ସାଇପଡ଼ିଶାର ଲୋକମାନେ ତାଙ୍କୁ ବୟସ ହୋଇଯାଇଛି ସେମାନେ କିଛି କାମ କରି ପାରୁନଥିବେ ସେମାନେ ଗୋଟିଏ ଗଛମୂଳରେ ବସିକି ଆମର ଯେଉଁ ଖରାଦିନେ ହେଉ କିମ୍ବା ଆମ ଶୀତଦିନେ ହେଉ ସେମାନେ କିଛି ସମୟ ଆମ ମନୋରଞ୍ଜନ କରିବାପାଇଁ ତାଙ୍କର ସେମାନେ କିଛି ଖେଲ ଖେଲିଥାନ୍ତି ଆଉ ସେହି ଖେଲ ଦ୍ଵାରା ତାଙ୍କର ଯେଉଁ ମାନସିକ ଯେଉଁ ଚାପ ଥିବ ସେଟା ମାନସିକ ଚାପ ମାନେ ତାଙ୍କର ଗୋଟେ ମନୋରଞ୍ଜନ ହୋଇଯିବ ତାଙ୍କୁ ଟିକେ ଯେଉଁ ଘରେ ରହି ରହିକି ଯେଉଁ ଯେଉଁ ବିଜାର ହୋଇଯାଇଥିବେ ସେଟା ତାଙ୍କୁ ଆଉ ରହିବନାହିଁ ସେ ଖେଲ ଦ୍ଵାରା ତାଙ୍କର ଯେଉଁ ସାଇପଡ଼ିଶା ଲୋକ ଥିବେ ସେମାନେ ଗୋଟେ ଜାଗାରେ ରୁଣ୍ଡ ହୋଇକି ମିଶିକି ଖେଲିବା ଦ୍ଵାରା ତାଙ୍କର କଥାବାର୍ତ୍ତା ହେବା ଦ୍ଵାରା ବୟସ୍କ ଲୋକମାନଙ୍କର ତାଙ୍କର ଶାରୀରିକ ହେଉ କିମ୍ବା ମାନସିକ ହେଉ ସେମାନେ ଗୋଟେ ସୁସ୍ଥ ଅନୁଭବ କରିବେ ଆଉ ଖେଲ ନିହାତି ଦରକାର ସେମାନେ ସେ ସମୟରେ ଆଉ ଖେଲ ଦ୍ଵାରା ବୟସ୍କ ଲୋକମାନେ ତାଙ୍କର ଯେଉଁ ମାନସିକ ଟିକେ ଚାପ ରହିବ ସେଟା କିଛି ରହିବନି ଆଉ ଭଲ